ହଁ ମୁଁ ଆମେ ଫିଟନେସ୍ ଯୁଗ ବିଷୟରେ ଆମେ ନିଜେ ଅଛୁ ନିଜେ ବି ଫିଟନେସ୍ ଆମେ ଯୋଗ କରୁ ବ୍ୟାୟାମ କରୁ ସବୁ କରୁ ଅନ୍ୟ ଲୋକକୁ ଆମେ ଟିପ୍ସ ବିି ଦଉଁ ତ ସେମାନଙ୍କର ବ୍ୟବହାର ବି ବହୁତ ଭଲ ବ୍ୟାୟାମ କରିବା ଯୋଗ କରିବା ଦ୍ୱାରା ଆମର ଫିଟନେସ୍ ଦେହ ଭଲ ରହେ ରୋଗମୁକ୍ତ ହେଇପାରୁ ସେଥିପାଇଁ ଫିଟନେସ୍ ଆମ ଯୋଗ କଲେ ଭଲ ଆମର ଚାହିଦା ଫାଇଦା ଆମକୁ ନିଜ ପାଇଁ ତ ଆମେ ବେଶୀ ଲୋକ ବି ଯେ ଅନ୍ୟ ଲୋକକୁ ଆମେ ସଚେତନ କରୁ କେମିତି ସକାଳୁ ବ୍ୟାୟାମ କର ସକାଳୁ ରନିଙ୍ଗ କର ଯୋଗ କର ତ ଦେହ କେମିତି ଭଲ ରହିବ ପନ୍ଦର ମିନିଟ କିମ୍ବା ଅଧା ଘଣ୍ଟା ଏକ ଘଣ୍ଟା ଟାଇମ୍ ଦେବାକୁ ପଡ଼ିବ ନହେଲେ ସେ ଯୋଗ ପୋଗ ଆମ ଯେମିତି ଖାଇବା ପିଇବା ଆଜିକାଲି ତ ବାହାର ଖାଇବା ଖାଇବା ବି ବେଶୀ ମସଲା ଜିନିଷ ଯେମିତି ବ୍ୟବହାର କରୁଛନ୍ତି ସେଥିପାଇଁ ଆମେ ଯୋଗ ଅଭ୍ୟାସ କଲେ ସେଟା ଡାଇଜେସନ୍ ହେବ ଯୋଗ ବି କରୁ ଆଉ ଫିଟନେସ୍ ବି ରହିବାକୁ ଚାହୁଁଛୁ ଆଜିକାଲି ବେଶୀ ଆରାମ ଦେ ଆଜିକାଲି ଦେଖନ୍ତ ସମସ୍ତଙ୍କର ପେଟ ବାହାରୁ ଯେଣ ହ ଯ ଖାଇବା ପିଇବା ଆଜିକାଲି ଏତେ ପେଟ ପାହାରୁଥିଲା କି ତ ହଉଥିଲା ବାଲ କଜି ଯାଉଛି ଚୁଟି ବାଜି ଯାଉଛି ସେଥିପାଇଁ ମଧ୍ୟ ତା' ଧ୍ୟାନ ରହ ଖାଇବା ପିଇବାରେ ଯୋଗ ଅଭ୍ୟାସ କଲେ ସେଟା ବି ଦୂର ହବ ଚୁଟି ଚାନ୍ଦୁ ଅଦା ଚୁଟି ବି ପୁରି କରୁଛି ସେ ଦିଗ ମୋତେ ସଚେତନ ଯୋଗ ଅଭ୍ୟାସ କରି ଆମର ଫିଟନେସ୍ ଭଲ ରହିବ ମୁକ୍ତ ହେଇପାରିବ